ହଁ ଆମେ ପ୍ରାଚୀନ ଏବଂ ମଧ୍ୟପ୍ରାଚୀନ ଭାରତର ରାଜାଙ୍କ ବିଷୟରେ ବହୁତ ଇତିହାସରେ ପଢ଼ିଛୁ ସେମାନଙ୍କ ମଧ୍ୟରୁ ଯେପରି ଟିପୁ ସୁଲତାନ ଶିବାଜୀ ରାଜ ଛତ୍ରପତି ଶିବାଜୀ ଏବଂ ଆକବର ଆକବରଙ୍କ ବିଷୟରେ ଆମେ ଇତିହାସରେ ବହୁତ ପଢ଼ିଛୁ ଆକବର ଜଣେ ବିରାଟ ଯୋଦ୍ଧା ଏବଂ ସମ୍ରାଟ ଥିଲେ ତାଙ୍କର ନିଜ ଅଧୀନରେ ସେ ବିରାଟ ରାଜ୍ୟ ବିସ୍ତାର କରିଥିଲେ ତାଙ୍କ ରାଜ୍ୟ ଭାରତରୁ ଭାରତ ବାହାରେ ବିସ୍ତାର କରିଥିଲା ଆକବରଙ୍କ ଚାରୋଟି ପୁଅ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଔରଙ୍ଗଜେବ ରାଜା ହୋଇଥିଲେ ଆକବରଙ୍କ ଚାରିପୁଅ ମଧ୍ୟରୁ ଔରଙ୍ଗଜେବ ଆକବର ଔରଙ୍ଗଜେବ ତାରା ଏବଂ ସୁଜା ଚାରିପୁଅ ନାମରେ ତାଙ୍କର ଚାରୋଟି ପୁଅ ପୁତ୍ର ସନ୍ତାନ ଥିଲେ ଏମାନଙ୍କ ମଧ୍ୟରେ ବହୁ ଗୃହଯୁଦ୍ଧ ହୋଇଥିଲା ଆକବର ଜଣେ ସଂସ୍କୃତିପ୍ରେମୀ ପ୍ରଜାବତ୍ସଳ ଓ ଧର୍ମନିରପେକ୍ଷ ରାଜ୍ୟ ଥିଲେ ସେ ମୁସଲିମ୍ ଥିଲେ ବି ହିନ୍ଦୁଧର୍ମକୁ ବଢ଼ିବାକୁ ବହୁତ ସାହାଯ୍ୟ କରିଥିଲେ ତାଙ୍କ ମନରେ ହିନ୍ଦୁ ଓ ମୁସଲମାନ ପ୍ରତି ସମାନ ଭାବନା ଥିଲା ଆକବର ଜଣେ ବିରାଟ ସମ୍ରାଟ ଥିଲେ ଏବଂ ସେ ଇତିହାସରେ ଅମର ହୋଇ ରହିଯାଇଛନ୍ତି